ମୋର୍ ସାନ୍ ବେଲୁ ଇ'ଟା ମୋର୍ ଏମ୍ ଥିଲା ମୁଇଁ ଆର୍ମି ହେବାର୍ଟା ଆର୍ମି ହେବାକେ ମୁଇଁ ସାନ୍ ବେଲୁ ଗୁଟେ ଆଗ୍ରହ ଅଛେ ମୁଇଁ ସାନ୍ ବେଲୁ ଗୁଟେ ବଢ଼ିଆ ହାଇଟ୍ ଫାଇଟ୍ ଅଛେ କି ନି ତ ମତେ ପଡ଼ାର୍ ଲୋକ୍ ଆମର୍ ଘରର୍ ଲୋକ୍ ବି କହୁଥିଲେ ତୁଇ ଆର୍ମିନେ ପକାବୁ ବେଲେ ଭଲ୍ ହେବା ବୋଲି କହୁଥିଲେ ଆର୍ ମୁଇଁ ସେଥିଗୁନେ ଆର୍ମି ଇ'ଟା ପାଏବାର୍ କା'ଯେ ଇ'ଟା ମୁଇଁ ହେଲାନେ ମୁଇଁ ବହୁତ୍ ଦିନ୍ ହେଲାନେ ସକାଲର୍ ମୁହଁ କରି ଉଠ୍ସିଁ ଆଉ ରନିଙ୍ଗ୍ ଆମର୍ ସାଇଡ଼୍ ଆଡ଼େ ଫେର୍ ରନିଙ୍ଗ୍ ଫନିଙ୍ଗ୍ ଦେସିଁ ଆରୁ ଆଗେ କରି ଘଣ୍ଟେ ଦୁଇ ଘଣ୍ଟା ଆଡ଼ୁ ପଢ଼୍ ପଢ଼ସିଁ ବି ଇଏ ମୋର୍ ଉଦ୍ଦେଶ୍ୟ ହେଲା ମୁଇଁ ଆର୍ମି ଗୁଟେ ହେମି ଏକା ବଲ୍ସି ନା ଆର୍ମି ଗୁଟେ ବି ଭଲ୍ ଜବ୍ ଯେନ୍ତା କି ବେଲେ ଆମର୍ ଦେଶ୍କେ ସେବା କର୍ବା କା'ଯେ ଗୁଟେ ଗୁଟେ ଆମର୍ ଇ'ଟା ହେଉଛେ ଗୁଟେ ସୈନିକ୍ କା'ଯେ ଗୁଟେ ଖୁସିର୍ କଥା ଗୁଟେ ଗୁଟେ ପଡ଼ା ଆମର୍ ଗାଁ'ର୍ ଲୋକ୍ କେ ଆମର୍ ଏରିଆ ଲୋକ୍ କୁ ଗୁଟେ ଖୁସି ଲାଗ୍ବା ଯେ ଆମ ପିଲା ଗୁଟେ ଏ ଆର୍ମିନେ ପକେଇଛେ ଆମର୍ ଦେଶ୍ ସେବା କରୁଛେ କି ଆମର୍ ଗାଁ'ର୍ ନାଁ ରୋସନ୍ ହେବା ହେଲେ ଆର୍ ମୁଇଁ ତା'ର୍ କା'ଯେ ବହୁତ୍ ମେହେନତ୍ ବି କରୁଛେଁ ସକାଲୁ ଇ'ଟା ରନିଙ୍ଗ୍ ଫନିଙ୍ଗ୍ କରୁଛେଁ କି ସନ୍ଧ୍ୟା'କେ ଇ'ଟା ଡ଼େରି ନାଇଁ ହେଲେ ବି ଡେଲି ଘଣ୍ଟେ ଘଣ୍ଟେ ଟିକେ ଆର୍ମିନେ କା'ଣା କା'ଣା ଆର୍ ବାହାରିଛେ ହେଟାମାନେ ମୁଇଁ ସବୁ ଚେକ୍ କର୍ସିଁ ଯେ ତ ଗୁଟେ ଦୁଇଟା ପକେଇଛେଁ ଆର୍ ମୁଇଁ ସବୁର ଗୁଡ଼ା ସବୁ ତେୟାରୀ ଫେୟାରୀ କରୁଛେଁ ବାହାରିଲା ବେଲେ ମୁଇଁ ପକେଇକରି ଆମର୍ ହେରାକେ ଯେନ୍ତା କରି ହାସିଲ୍ କର୍ବାକେ ପଡ଼୍ବା